ବୟସ୍କ ଲୋକମାନେ ଟିଭି ସନ୍ଧ୍ୟାବେଳେ ଧର ଦେଖିଲେ ଟିଭି ଦେଖିଲା ଭିତରେ ସେମାନଙ୍କୁ ଭଲଲାଗେ ଏବଂ ମୁଁ ଘରେ ବସିକି ବି ଝିଅ ପୁଅମାନେ ବାହାରେ ରହୁଛନ୍ତି ସେମାନଙ୍କର ସାଙ୍ଗରେ କଥାବାର୍ତ୍ତା ହେଲେ ଏବଂ କୋଉ ସମୟରେ ବି ମୋବାଇଲ୍ରେ ସ୍ମାର୍ଟଫୋନ୍ ହେଲେ ସେମାନେ ଟିଭି ସିରିଏଲ୍ କିମ୍ବା ଟିଭିରେ ଯାତ୍ରା ଆମ ଓଡ଼ିଆ ଯାତ୍ରା କିମ୍ବା ଉଁ ଫିଲ୍ମ ଦେଖନ୍ତି ଆଉ ବୟସ୍କ ଲୋକ ମୋବାଇଲ୍ ଫୋନ୍ଟେ ପାଖରେ ରହିଲେ ତାଙ୍କ ପୁଅ ଝିଅମାନେ ଯେତେ ବାହାରେ ରହିଛନ୍ତି ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ତାଙ୍କୁ ଭଲଲାଗେ ଆଉ ଧର ସନ୍ଧ୍ୟାବେଳେ ଘରେ ବସିଲେ ବିରକ୍ତ ଲାଗେ ଦିନମାନ ବସି ବସି ସେମାନେ ସନ୍ଧ୍ୟା ସମୟରେ ଟିଭି ଦେଖି ଟାଇମ୍ଟାକୁ ଟେଲିଭିଜନ୍କୁ ଦେଖି ଟାଇମ୍ଟାକୁ କାଟିଦିଅନ୍ତି ଏବଂ ବର୍ତ୍ତମାନ ଯୁଗରେ ଟେକ୍ନୋଲୋଜିର ସ୍ମାର୍ଟଫୋନ୍ ନିତ୍ୟାନ୍ତ ଦରକାର କାରଣ ଘରେ ବସି ସେମାନେ ନିଜ ନିଜର ଦୂରରେ ଥିବା ସାଙ୍ଗସାଥି ବନ୍ଧୁ ବାନ୍ଧବଙ୍କ ସାଙ୍ଗରେ କଥା ହେଲେ ପ୍ଲସ୍ ଟିଭିରେ ଦେଖି ଟାଇମ୍ ଅତିବାହିତ କରେ